ଶଶୀ କ'ଣ କରୁଛୁ ନୂଆ ଡ୍ରେସ୍ କରିଛୁ ନାଇଁ କି ହଁ ଏମିତି ବସିଛି ନାଇଁ ଲୋ ମୁଁ କରିନି କରିନି ଖାଲି ଉପବାସ କରିଛି ଆଉ ହଁ ଆମର ଏ ବର୍ଷ ବହୁତ ଧୁମଧାମରେ ଜାଗର ପାଳନ ହେବ ତୁ ଆସିବୁ ନା ଆଜି ସନ୍ଧ୍ୟାରେ ସନ୍ଧ୍ୟାବେଳେ ଆସିବୁ ସାଙ୍ଗ ହୋଇକି ଯିବା ମୁଁ ତ ପୁରା ଆମର ରାତି ଏଗାରଟା ସବୁବେଳେ ମହାଦୀପ ଉଠେ ହଁ ରହିଯିବି ଠାକୁରଙ୍କୁ ଡାକିକି ପାଣି ନହେଲେ ପିଇ ଦେବୁ ଘରେ ମୋ ହଁ ମୋ ନାନୀ ଆସିଛି ହଁ ମୋ ନାନୀ ଆସିଛି ମୋ ପିଇସୀ ଜଣେ ସିଏ ବି ଆସିଛନ୍ତି ବଡ଼ ଆକାର ହୁଏ ନା ଆମର ସେଇଥିପାଇଁ ସେମାନେ ସବୁ ଆସନ୍ତି ଆଉ ସେମାନେ ଆସିଲେ ବି ବହୁତ ମଜା ଲାଗେ ଏମିତି ପୂଜା ପଳେଇବ ସାଙ୍ଗେ ସାଙ୍ଗେ ମଜା ଲାଗେ ଆଉ ହଁ ନାଇଁ ନାଇଁ ସେ ମନ୍ଦିର ପାଖରେ ଯେଉଁ ଅଛି ମଣ୍ଡପ ଟି ସେଇଠି ହୁଏ ତୁମର କିଏ ଅଛନ୍ତି କି ମାନେ ଭଜନ ଗାଇବା ପାଇଁ ସଙ୍ଗୀତ ସେ ଆସିବେ ବୋଲି ଦେବ କିଛି ଅସୁବିଧା ନାହିଁ ହଁ ଭଲ ନାଇଁ ନାଇଁ ସବୁ ବର୍ଷ ନୂଆ ଦିଆଯାଏ ସେଇଠି ବହୁତ ଭଲ ବି ଦେଖାଯାଉଛି ତୁ ଆସିବୁ ଲିଚୁ ଲାଇଟ୍ ବି ଲାଗିଛି ହଁ ଏହି ବର୍ଷ ଆର ବର୍ଷ ବି ଏତେ ଧୂମଧାମ୍ରେ ହୁଏନି ଏବର୍ଷ ଟିକିଏ ଭଲ ସେ କରିବାକୁ କୁହାଯାଇଛି

ମୁଁ ତ ମନ୍ଦିରକୁ ଶାଢ଼ି ହିଁ ପିନ୍ଧି କି ଯିବି ଗୋଟିଏ ନୂଆ ଶାଢ଼ୀ ଅଛି ଭଲ ଲାଗୁଛି ତୁ ଆସେ ଦେଖିବୁ ପଳେଇଆସିବୁ ଶାଢ଼ି ପିନ୍ଧିକି ପଳେଇବୁ ଆମ ଘର କତିରୁ ଆଉ

ସନ୍ଧ୍ୟାବେଳେ ଯିବା ଯାଇକି ସେଇଠି ବସିବା ମହାଦୀପ ଉଠିଲେ ଯାଇକି ଘରକୁ ଆସିବା ହଁ ଶୀଘ୍ର ଆସିଲେ ବି ଚଲିବ

ହଁ ତୋର ଭାଇ ଭଉଣୀଙ୍କୁ ବି ନେଇଆସିଥବୁ ସାଙ୍ଗରେ ହେଉ ଆସିବୁ ଆଉ

ନା ଆଉ କିଛି ନାହିଁ ମୁଁ ଆସିବି ସନ୍ଧ୍ୟାବେଳେ ହେଉ